ଶୀତ ଦିନରେ ନିହାତି ଜ୍ୟାକେଟ୍ ଦରକାର ହେଉଛି ସେଥିପାଇଁ ମୁଁ ଅନଲାଇନ୍ରେ ଜ୍ୟାକେଟ୍ ବ୍ଲାକ୍ କଲର୍ର ମଗାଇଥିଲି ସେ ଜ୍ୟାକେଟ୍ଟି ଅତି ସୁନ୍ଦର ଓ ଆଉ ସ୍ମୁଥ୍ ଲାଗିଲା ପିନ୍ଧିବାକୁ ଭାରି ଭଲ ଲାଗିଲା ସେଥିପାଇଁ ମୁଁ ଯୁଆଡେ଼ ବନ୍ଧୁବାନ୍ଧବ ବା ଯୁଆଡ଼େ ବି ଯାଏ ସେଇ ଜ୍ୟାକେଟ୍ଟିକୁ ପିନ୍ଧିକି ଯାଏ ପୁଣି ଆସି କରି ଓହ୍ଲାଇ ଦିଏ ଯେ ଯୁଆଡ଼େ ଦୋକାନ ବଜାର ଯୁଆଡ଼େ ଗଲେ ମୋତେ ଭାରି ଖୁସି ଲାଗେ ସେ ଜ୍ୟାକେଟ୍ଟି ଆଉ ସେ ଜ୍ୟାକେଟ୍ଟି ଭଲ ଲାଗେ ମୋତେ ପିନ୍ଧିବାକୁ ଭାରି ସ୍ମୁଥ୍ ଲାଗେ ଏଇଭଳି ଭଲ ଶୀତଦିନ ପାଇଁ ମୋର କାମରେ ଲାଗିଲା ଆଉ